ମୁଁ ଓଡ଼ିଶୀ ନୃତ୍ୟ କରେ ଆମ ରାଜ୍ୟ ଓଡ଼ିଶାର ପ୍ରସିଦ୍ଧ ନୃତ୍ୟ ହେଉଛି ଓଡ଼ିଶୀ ତାହା ମୁଁ ଛୋଟବେଳୁ ଶିଖି ଆସିଛି ବହୁତ ଗୁଡ଼ିଏ ମଞ୍ଚରେ ମଧ୍ୟ ନୃତ୍ୟ ପ୍ରତିଯୋଗିତା କରିଛି ମୁଁ ପ୍ରତ୍ୟେକ ଦିନ ସକାଳୁ ଉଠି ନିତ୍ୟକର୍ମ ସାରି ମୋର ଘୁଙ୍ଗୁରକୁ ପୂଜା କରି ମୁଁ ଓଡ଼ିଶୀ ନୃତ୍ୟ ଅଭ୍ୟାସ କରେ ମୁଁ ମୋର ଦର୍ଶକମାନେ ମୋତେ ନୃତ୍ୟ ଦେଖି ବହୁତ ଖୁସି ହୁଅନ୍ତି ଏବଂ ସେମାନେ ମୋତେ ପ୍ରେରଣା ଦେଇଥାନ୍ତି ଏବଂ ସେମାନଙ୍କୁ ଦେଖି ମୁଁ ନାଚିବାରେ ମୋତେ ସାହସ ମିଳେ